ନିଶ୍ଚିନ୍ତ ମୁଁ ବ୍ୟାଙ୍କ୍ କ୍ଷେତ୍ରରେ ପିଲାମାନଙ୍କୁ କ୍ୟାରିଅର୍କୁ ପସନ୍ଦ କରିବାକୁ ଧାରଣା ଦେବି କାରଣ ବ୍ୟାଙ୍କ୍ର କ୍ଷେତ୍ରରେ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦେଉଛି ବ୍ୟାଙ୍କ୍ କ୍ଷେତ୍ରରେ ପିଲାମାନଙ୍କର ଉନ୍ନତି ହେବା ସହିତ ନିଜର ଭବିଷ୍ୟତ ମଧ୍ୟ ଉଜ୍ୱଳ ହୋଇଥାଏ ଏଥିରେ ଭଲ ଦରମା ହେବା ସହିତ ମାନସମ୍ମାନ ମଧ୍ୟ ମିଳିଥାଏ ଖାସ୍ କରି ଗରିବ ଶ୍ରେଣୀର ଲୋକମାନଙ୍କୁ ବିନା ସୁଧରେ ଋଣ ମିଳିଥାଏ ଲୋକମାନଙ୍କୁ ବହୁତ ସୁବିଧା ମିଳିଥାଏ ସେମାନ ଏଥିରେ ବହୁତ ପ୍ରକାରର ସୁବିଧା ସୁଯୋଗ ପାଇଥା'ନ୍ତି